ହ୍ୟାଲୋ ସାର୍ ମୁଁ ଯେଉଁ ଅର୍ଡ଼ର୍ କରିଥିଲି ମୋର ଜିନିଷ ଖରାପ ପଡ଼ିଲା ରିଟର୍ନ୍ ମାରିଲି ଆଉ ମୋର ଏ ପର୍ଯ୍ୟନ୍ତ ପଇସା ଆସିଲାନି କ'ଣ ପାଇଁ ଆସିଲାନି ଆପଣଙ୍କୁ ରିକ୍ୱେଷ୍ଟ୍ କରୁଛି ମୋର କ'ଣ ପାଇଁ ପଇସାଟା ଆସିଲାନି କାହିଁକି ଆସିଲାନି ଆଉ କେବେ ଆସିବ ଟିକେ ଜଣାନ୍ତୁ